ଶାରୀରିକ ବ୍ୟାୟାମ ଏବଂ ଯୋଗ ମଧ୍ୟରେ ବହୁତ ଗୁଡ଼ିଏ ପାର୍ଥକ୍ୟ ରହିଛି କାଇଁକିନା ସେ ମଧ୍ୟ ଯୋଗ ଏବଂ ବ୍ୟାୟାମ ବ୍ୟାୟାମ ମଧ୍ୟ ଏକ ଭିନ୍ନ ଭିନ୍ନ ବ୍ୟାୟାମ ହେଉଛି ସକାଳୁ ଉଠି କେଉଁ ପିଲାମାନେ ଲୁହାଫୁହା ସବୁ ପଚାଶ କେ ଜି ଲେଖାଁ ଉଠାନ୍ତି ବଡ଼ି ବାହାର କରିବା ପାଇଁ ବ୍ୟାୟାମ ହେଲା ଗୋଟେ ଅଲଗା ପ୍ରକାରର କଥା ତାକୁ କଲେ ସବୁଆଡ଼େ ଯଦି କିଏ ମୋଟା ହେବାକୁ ଚାହୁଁଥିବ ତାହେଲେ ଝଡ଼ିଯାଆନ୍ତି ଯିଏ ଝଡ଼ିଥିବ ସେ ବଡ଼ି ବାହାର କରିବାକୁ ବ୍ୟାୟାମ କରନ୍ତି ଏଇଥିପାଇଁ ଭଲ କଥା ବ୍ୟାୟାମ ହେଲା ସବୁବେଳେ ଫିଟନେସ୍ ରଖିଥାଏ ଲୋକମାନଙ୍କୁ ହେଲେ ଯୋଗ ହେଲା ମାନସିକ ଆଉ ଶାରୀରିକ ଭାବରେ ମନକୁ ସୁସ୍ଥ ରଖେ ଯୋଗ କରିବା ଦ୍ୱାରା ମଣିଷ ସବୁବେଳେ ଖୁସିରେ ରୁହେ ତା ମନ କେବେ ଅଶାନ୍ତିରେ ରୁହେନି ସେ ସବୁବେଳେ ଖୁସିରେ ରୁହେ ଯୋଗ କରିବା ଦ୍ୱାରା କୌଣସି ରୋଗ ହୁଏ ନାହିଁ ଗ୍ୟାସ୍ ଜନିତ ରୋଗ ମଧ୍ୟ କିଛି ହେବାର ପ୍ରଶ୍ନ ଉଠୁନି ସବୁବେଳେ ମଣିଷ ଖୁସିରେ ରୁହେ